ହ୍ୟାଲୋ ସୀମାରୁ କହୁଛନ୍ତି ଆଜ୍ଞା ମୁଁ ସତ୍ୟମ୍ଜିତ ନାୟକ କହୁଛି ପିମ୍ପଳ ମାଧବରୁ କାଲି ଆମେ ଅର୍ଡ଼ର୍ କରିଥିଲୁ ଆପଣଙ୍କ କ୍ୟାବ୍ରୁ ଏକ କାର୍ ବାରଟା କୋଡ଼ିଏ ସୁଦ୍ଧା ଆମ ଘର ପାଖରେ ଆସିକିନା ପହଁଞ୍ଚିିବାର ଥିଲା କିନ୍ତୁ ଗୋଟା ବେଳେ ଆସିକିନା ସେ ପହଁଞ୍ଚିଛି ଆମର ଜରୁରୀ ଥିଲା ତ ଟ୍ରେନ୍ ଟାଇମ୍ଟା ଆମ ଘର କତିରୁ ଷ୍ଟେସନ୍ଟା ପଚାଶ ଘଣ୍ଟାର ବାଟ ନା ସେଥିପାଇଁ ଅର୍ଡ଼ର୍ କରିଥିଲୁ ଆଉ ସେ ଯଦି ଆସିବ ଡେରିରେ ଆମେ ଆଉ କ'ଣ କରିପାରିବୁ ଆଉ ଆମେ ଯୋଉ ଆଡ଼୍ଭାନ୍ସଟା ଦେଇଥିଲୁ ଆମକୁ ରିଟର୍ଣ୍ଣଟା କେମିତି କ'ଣ କରିବେ ରିଟର୍ଣ୍ଣଟା ହେବନି ଆମେ କ'ଣ କରିବୁ ଏବେ ନେକ୍ସଟ୍ ଟ୍ରିପ୍ ପାଇଁ ସେ ପଇସା ଆଡ଼୍ଜଷ୍ଟ୍ କରିଦେବେ ଅନ୍ୟ ଆମେ ଆଉ କୌଣସି ଟ୍ରିପ୍ରେ ଆପଣ ଆଉଟ୍ ସାଇଡ଼୍ରେ କଲେ କ୍ୟାବ୍ର ଅର୍ଡ଼ର୍ କଲେ ସେ ପଇସା ଇଏ କରିଦେବେ ଆଉ ଆପଣ ଆପଣ ଯେମିତି ଏପରି ଭୁଲ୍ ଆଉ ନ କରନ୍ତୁ ଆମେ ପୁରା ଠିକ୍ ଟାଇମ୍ ବେଳକୁ ଆମର ଟାଇମ୍ ହେଇଯାଇଥିଲା ଆପଣଙ୍କ ଗାଡ଼ି ଆସୁ ନାହିଁ ଆମେ କ'ଣ କରିବୁ ଏମିତି କଲେ ଆମେ ତ ଆଉ ଆପଣଙ୍କ ଭରସାରେ ରହିପାରିବୁନି ନା ସେଥିପାଇଁ ଆପଣ କ'ଣ ବ୍ୟବସ୍ଥା କରନ୍ତୁ ଆମର ଲସ୍ ହେଉଛିି ନା ଅନ୍ୟ ଗାଡ଼ି ଆମେ ବୁକ୍ କରିବା ଆସିଲୁ ଯଦି ଅନ୍ୟ ଗାଡ଼ି ମିଳୁ ନଥାନ୍ତା ଆମର ଟ୍ରେନ୍ ଟାଇମ୍ ଇଏ ହେଇଯାଇଥାନ୍ତା ଆମେ କ'ଣ କରିଥାନ୍ତୁ ସେଥିପାଇଁ ଆପଣଙ୍କ ଡ୍ରାଇଭର୍ମାନଙ୍କୁ ଆପଣ ସଚେତନ ଦିଅନ୍ତି ଯେ ବେଳା ବେଳେ ଆସିକିନା କିପରି ପହଁଞ୍ଚିବେ ସେଥିପାଇଁ ଆପଣଙ୍କର ଲସ୍ ହେଉଛି ବି ଆମର ବି ଟାଇମ୍ ୱେଷ୍ଟ୍ ହେଉଛି ଆମେ ବି କୁଆଡ଼େ ଯାଇପାରୁନୁ ଆମ ପଇସାଟା ବି ରିଟର୍ଣ୍ଣ କରିଦିଅନ୍ତୁ ସେଥିପାଇଁ ଆମେ ଫୋନ୍ କରି ଆପଣଙ୍କୁ ଜଣଉଛୁ ଆମର ଯିବାର ଅଛି ନା ବହୁ ଦୂର ବାଟ ସେଥିପାଇଁ ଆମେ ଅନ୍ୟ ଗାଡ଼ି ବୁକ୍ କରି ପଳେଇଆଇଛୁ ପଇସାଟା ରିଟର୍ଣ୍ଣଟା କରିଦେଉନାହାନ୍ତି ଗୁଗୁଲ୍ ପେ ଅନ୍ଲାଇନ୍ ମାଧ୍ୟମରେ ନହେଲେ ଅଲଗା ଟ୍ରିପ୍ ପାଇଁ ଆପଣ ପଇସା ନେବେନି ସେଇ ପଇସାକୁ ଇଏ କରିଦେବେ ସେଇ ପଇସାକୁ ଲଗେଇଦେବେ